ମ୍ୟୁଚୁଆଲ୍ ଫଣ୍ତ ବିଷୟରେ ମୋର ଧାରଣା ବହୁତ ଭଲ ମ୍ୟୁଚୁଆଲ୍ ନିବେଶ କରିବାଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ସୁଫଳ ହୋଇଥାଏ କିନ୍ତୁ ଆମେ ଏହା କରିପାରୁନାହୁଁ କାରଣ ଆମ ପାଖରେ ସେତିକି ପଇସା ନ ଥାଏ ଏହାପ୍ରତି ଧାରଣ ଆମର ବହୁତ ଭଲ କିନ୍ତୁ ମୁଁ କରିପାରିନାହିଁ ଆମ ଅଞ୍ଚଳ ପାଇଁ ଫିକ୍ସଡ଼୍ ଡିପୋଜିଟ ଭଲ କାରଣ ମ୍ୟୁଚୁଆଲ୍ ଫଣ୍ତ ଆମେ ଥରକେ କିଛି ଟଙ୍କା ବ୍ୟାଙ୍କରେ ସଞ୍ଚୟ କରିଥାଉ ଏବଂ ଏହା ନିର୍ଦ୍ଧିଷ୍ଟ କିଛି ବର୍ଷ ପରେ ପାଇଥାଉ